ଖାଦ୍ୟ ପଦାର୍ଥ ହେଉଛି ଗୋଟେ ଗୋଟେ ସିଜନ୍ରେ ବହୁତ କମ୍ ହୋଇଯାଏ ସେଇଟା ପାଇଁ ଏବେ ଆସୁଛି ହୋଲି ହୋଲି ପାଇଁ ଏବେ ଭାରି ଟିକେ କମ୍ ପରିମାଣ ହେବ ଯାହା କି ଆମେ ମୁଁ ଏ ଲୁଣଟାରେ ଦଉ ଥିଲି ଏକ କିଲୋକୁ କୋଡ଼ିଏ ଟଙ୍କା ହେଲେ ଏବେ ହେଲେ ଏବେ ବହୁତ ସେ ହୋଲି ପାଇଁ ହୋଲି ପାଇଁ ହେଇବ ହେଲେ ହୋଲି ପାଇଁ ଏବେ ବହୁତ ଟିକେ କମ୍ ହୋଇଯିବ ପଇସା ସେଥିପାଇଁ ମୁଁ କହୁଛି ସେଥିପାଇଁ ମୁଁ ଏଇ ଅର୍ଡ଼ର୍ରେ ଏଇ ଅର୍ଡ଼ର୍ ଅର୍ଡ଼ର୍ କରୁଛି ଏଇ ହୋଲି ପାଇଁ ବହୁତ ଖାଦ୍ୟ ଯେତେ ଜିନିଷ ଅଛି ତାହା ମୁଁ କରିବି ସେଥିପାଇଁ ବହୁତ କମ୍ ହେବ ପଇସା ଯେତେ ଆମର ଏଇ ଦୋକାନରେ ମିଳୁଛି ବାର ଟଙ୍କାରେ ସେଇଠି ଆମେ ଅନ୍ଲାଇନ୍ରେ ଅର୍ଡ଼ର୍ରେ କଲେ ଦଶ୍ ଟଙ୍କା ଆଠ୍ ଟଙ୍କା ସେଥିପାଇଁ ମିଲିବ ସେଥିପାଇଁ ମିଲିବା ପାଇଁ ଏ ଅର୍ଡ଼ର୍ଟାକୁ ଭାରି ପସନ୍ଦ ଲାଗେ ଆଜ୍ କାଲ୍ ଯିବାକୁ ପଡ଼ୁ ଆଜି କାଲ୍ ଯିବାକେ ନେଇ ପଡ଼ବାନ୍ ମାନେ ଦୋକାନ୍କେ ଆଜ୍ କାଲ୍ ଅନ୍ଲାଇନ୍ରେ ସବୁକେ ଦଉଛେ ଘର୍ ତକ୍ ଆନି ଦଉଛି ସେ ଯେନ୍ ଆନି ଦଉଛେ